ପ୍ରଦର୍ଶନକୁ ବଢ଼ଇବା ପାଇଁ ଆପଣ ଗୀତ ଗାଇବା ସମୟରେ ଆପଣଙ୍କ ଶରୀରର ଏବଂ ମୁହଁର ଭାବଭାବ କିପରି ମାନେ ବ୍ୟବହାର କରନ୍ତେ ମାନେ ଏମିତି ନର୍ମାଲ୍ ଥାଏ ଆଉ ମତେ ଥନ୍ ଉଷୁମ ପାଣି ପିଏ ଆଉ ଖଟା ଖାଏ ଆଉ ମାନେ ଗୀତ ମନ ଗୀତ ଗାଇବା ପାଇଁ ମୋତେ ବହୁତ ଭଲ ଲାଗିଥାଏ ଆଉ ମୋର ମାନେ ଭଏସ୍ଟା ଟିକେ ବହୁତ ଭଲ ବହୁତ ନୁହେଁ ଟିକେ ଭଲ ଆଉ ମାନେ ସ୍ୱରଟା ମାନେ ମୋତେ ଭଲ ଲାଗେ ଆଉ ଆଉ ମାନେ ଥଣ୍ଡା ପାଣି ପିଇ ଉଷୁମ ମାନେ ଥଣ୍ଡା ପାଣି ଟିକେ ଟିକେ ପିଇ ଉଷୁମ ପାଣି ପିଏ ଖଟା ଖାଏ ଆଉ ଖାଦ୍ୟ ନ ଖାଇବା ଇତ୍ୟାଦି ମାନେ ଖାଦ୍ୟ ଖାଏ ଯେତିକି ଖାଇବା କଥା ଖାଏ ଆଉ ଆଉ ଗୀତ ମାନେ ବହୁତ ମାନେ ଗୀତ ବହୁତ ଗାଇଛିି ମୁଁ ସ୍କୁଲ୍ରେ ଗୀତ ଗାଇକି ପ୍ରାଇଜ୍ ବି ଆଣିଛିି ଥ୍ରୀ କ୍ଲାସ୍ରେ ଗୀତ ଗାଇଥିଲି ଆଉ ଫାର୍ଷ୍ଟ ପ୍ରାଇଜ୍ ପାଇଥିଲି ତାପରେ ନାଇନ୍ କ୍ଲାସ୍ରେ ଗୀତ ଗାଇଥିଲି ଆଉ ଆମର ମୁଁ ଥାର୍ଡ଼ ପ୍ରାଇଜ୍ ପାଇଥିଲି